ମୁଁ ବିଶେଷ କରି ବାଡ଼ି ବଗିଚାରେ ନଡ଼ିଆ ଗଛ କଦଳୀ ଗଛ ଅମୃତଭଣ୍ଡା ଗଛ ସଜନା ଗଛ ଇତ୍ୟାଦି ଲଗାଇଥାଏ ଏବଂ ଫୁଲ ବିଭିନ୍ନ ପ୍ରକାର ଫୁଲ ଗଛ ଆଉ ପ୍ରଜାତୀୟ ଗଛ କହିଲେ ଲାଉ କଖାରୁ ଆଉ ଆମର ଯେଉଁ ଜହ୍ନି କୁନ୍ଦୁରି ଏହିସବୁ ମୋ ବାଡ଼ି ବଗିଚାରେ ମୁଁ ଲଗାଇଥାଏ ଏବଂ ସେଥିରୁ ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ଆମର ଘର ଖର୍ଚ୍ଚ ପାଇଁ ଆମେ ବ୍ୟବହାର କରୁ ଆଉ ମିସ୍ତ